ଦଶ ଏକ ଦୁଇ ହଜାର ଦଶ କୋଡ଼ିଏ ତିନି ଦୁଇ ହଜାର ଚଉଦ ସତର ସତର ଦୁଇ ଦୁଇ ହଜାର ବାଇଶି ଉଣିଶି ସାତ ଦୁଇ ହଜାର ବାର ଏକ ଦୁଇ ହଜାର ଏକ ଏକ ଦୁଇ ହଜାର ଦୁଇ